ହ୍ୟାାଲୋ ହଁ ଭାଇ ନମସ୍କାର ଆଉ ତାରିଣୀ ହୋଟେଲ୍ରୁ କହୁଥିଲେ ନା ହଁ ହଁ ଠିକ୍ ଅଛି ତାହେଲେ ଆଉ ଭାଇ କଣ କରିବା ସକାଳୁ ଜମା ଖିଆପିଆ ନାହିଁ ଦିନଟା ଭାରି ମାନ୍ଦାରେ ଗଲାଣି ଆଉ କଣ ଆପଣଙ୍କର ଗରମା ଗରମ ଆଜି ଆଇଟମ୍ ହେବ କହିଲେ ପାଗଟା ବି ଭଲ ଅଛି ହଁ ମେନ୍ୟୁରେ କଣ କଣ ରହିବ ଏକାଥରେ କହିଦିଅନ୍ତୁ ମୋର ଯେଉଁଟା ପସନ୍ଦ ହେବ ମୁଁ ଆଣିବି

ଠିକ୍ ଅଛି ତାହାହେଲେ ତାହାହେଲେ ଗୋଟେ କାମ କରନ୍ତୁ ଆପଣ ତ ସବୁଠାରୁ ପସନ୍ଦ ହେଉଛି ହଁ ଭେଜ୍ ବିରିୟାନୀ ଭେଜ୍ ବିରିୟାନୀ ଗୋଟେ ପ୍ଲେଟ୍ ଦେଇ ଦେବେ ଫୁଲ୍ ଦେବେ ଫୁଲ୍ ଗୋଟେ ପ୍ଲେଟ୍ ଦେଇ ଦେବେ ଆଉ ତା ସାଙ୍ଗରେ ଚିଲି ମଶୃମ୍ ଚିଲି ମଶୃମ୍ ଗୋଟେ ହାପ୍ ଗୋଟେ ହାପ୍ ପ୍ୟାକ୍ କରି ଦେଇଥିବେ ଆଉ ଆପଣ ଯେଉଁ ସ୍ପେସାଲ୍ ଆପଣ ଦୋକାନରେ ଯେଉଁଟା ସ୍ପେସାଲ୍ ନାମୀ ଦାମୀ ଯୋଉଟା ଚଟଣୀ ହଁ ତ ପୋଦିନା ଚଟଣୀ ଯେଉଁଟା ରଖିଛନ୍ତି ଆପଣ ସେଇଟାକୁ ଟିକେ ଏକ୍ସଟ୍ରା ଦେଇ ଦେଇଥିବେ ଠିକ୍ ଅଛି

ହଁ ହଁ ଠିକ୍ ଅଛି ବାରଟା ଭିତରେ ଟିକେ ଆଣି ଦେବାକୁ ଚେଷ୍ଟା କରିବେ ଆଉ ସବୁ ଟିକେ ଗରମ ଗରମ ଭାଇ ଦେବେ ପୂରା ପାଗଟା ବି ଭଲ ଅଛି ଆଜି ଠିକ୍ ଅଛି ପୂରା ଗରମ ଗରମ ଆଣି ଦେବେ ଆଉ ଆପଣ ଯେଉଁ ପିଲା ପଠେଇଦେ ତା ହାତରେ ମୁଁ ଆପଣଙ୍କ ପେମେଣ୍ଟ୍ଟି କରିଦେବି ଆଉ ପେମେଣ୍ଟ୍ଟି ଟି କରିଦେବି ଆଉ ଆପଣଙ୍କର ଠିକ୍ ଅଛି ଆଉ କଣ କହୁଥିଲି କି ଆପଣ ତ ଭଲସେ ଜାଣିଛନ୍ତି ଆଉ ଆମ ମୁଁ ତ କୁଆଡ଼େ ଯାଏନା ଆପଣଙ୍କ ଦୋକାନରୁ ମୁଁ ହେଉଛି ମାନେ ରେଗୁଲାର୍ କଷ୍ଟମର୍ କହିଲେ ଚଳେ ଆଉ ଆପଣଙ୍କର ମୁଁ କଣ ଶୁଣିଥିଲି ଆଉ ଅଫର୍ ଚାଲିଛି ବୋଲି କଣ କେତେ କଣ ଏମିତି ଡିସକାଉଣ୍ଟ୍ କଣ କେତେ ରଖୁଛନ୍ତି ରିହାତି ହଁ ଠିକ୍ ଅଛି ଟେନ୍ ପରସେଣ୍ଟ୍ ଡିସକାଉଣ୍ଟ୍ ରଖୁଛନ୍ତି ଠିକ୍ ଅଛି ଠିକ୍ ଅଛି ଇଏ ତ ବହୁତ ବଢ଼ିଆ କଥା ଟେନ୍ ପରସେଣ୍ଟ୍ ଡିସକାଉଣ୍ଟ୍ ମିଳିଯାଉଛି ହଉ ଠିକ୍ ଅଛି ଆପଣ ବିଲ୍ ପେମେଣ୍ଟ୍ କରିଦିଅନ୍ତୁ ଏକାଥରେ ତା ଦେହରେ ଡିସକାଉଣ୍ଟ୍ଟା କରିକି ପଠେଇ ଦେଇଥିବେ ମୋତେ ଠିକ୍ ଅଛି ଆଉ ମୁଁ ଲୋକେସନ୍ ଆଜି ମୁଁ ଗୋଟେ ଯାଗାକୁ ପଳେଇ ଆସିଛି ତ ମୁଁ ଟିକେ ଲୋକେସନ୍ଟା ଚେଞ୍ଜ୍ କରିଦେଉଛି ଲେଖି ଦିଅନ୍ତୁ ଲୋକେସନ୍ଟା ନ ହେଲେ ମୁଁ ଆପଣଙ୍କୁ ହ୍ୱାଟ୍ସଅପ୍ କରିଦେବି ଆ ଠିକ୍ ଅଛି ତାହାହାଲେ ନୋଟ୍ କରି ଦିଅନ୍ତୁ ନୋଟ୍ କରି ଦିଅନ୍ତୁ ଭଲ ହେବ ସୁବିଧା ହବ ଆପଣଙ୍କୁ ଆଉ ପଠେଇ ଦେବେ ଏ ଆମ ଗୁଣୁପୁର ଆଉ ହଁ ଶିବ ମନ୍ଦିର ଫାର୍ଷ୍ଟ୍ ଗାଁ ମୁଣ୍ଡରେ ଗାଁ ଫାର୍ଷ୍ଟ୍ ମୁଣ୍ଡରେ ରହିବେ ପଚାରି ଦେବେ ସେଠି ଚନ୍ଦନ ଦାସ ଚନ୍ଦନ ଦାସଙ୍କ ଘର କେଉଁଠି ହଁ ଯେଉଁ ଡେଲିଭରୀ ବୟ ଆପଣଙ୍କର ଆସିବ ତାକୁ ପଚାରି ଦେବେ ଚନ୍ଦନ ଦାସ କେଉଁଠି ସେ କହିଦେବେ ଗାଁରେ କହିଦେବେ ଠିକ୍ ଅଛି ଭାଇ ହଁ ହଁ ଧନ୍ୟବାଦ ଭାଇ ଧନ୍ୟବାଦ ରହୁଛି ନମସ୍କାର ହଁ ଟାଇମ୍ରେ ଟିକେ ଭାଇ ବାରଟା ଭିତରେ ଦୟାକରି ପଠେଇବେ ଭାରି ଗରମ ଗରମ ପଠେଇବେ ହଁ ଠିକ୍ ଅଛି ଭାଇ ରହୁଛି ଆଁ ନମସ୍କାର